ମୁଇଁ ଦିନେ ୟୁଟୁବ୍ନ ଗୁଟେ ଡିଜାଇନ୍ଟେ ଦେଖ୍ଲିଁ କପ୍ଡ଼ାର ଯେ ମୁଇଁ ଭାବ୍ଲିଁ ଏନ୍ତା ଡିଜାଇନ୍ ମୁଇଁ ଭି ଚେଷ୍ଟା କଲେ ହେବା କାଏଁ ଯେ ବୋଇଲିଁ ଆଉ ଧ୍ରୁବ୍ ସୂତା ଘିନ୍ଦେମି ବୋଇଲିଁ ଧ୍ରୁବ୍ ସୂତା ଘିନ୍ଦେମି ବଇଲିଁ ଆରୁ ସେ ଧ୍ରୁବ୍ ସୂତାକେ ଠନ୍ ଠନ୍ ଠନ୍ ଠନ୍ ବାଁଧ୍ଲିଁ ସେ ଡିଜାଇନ୍ ଦେଖି ଦେଖି କରି ସେ ଡିଜାଇନ୍ ଦେଖି ଦେଖି କରି ଧ୍ରୁବ୍ ସୂତାକେ ଠନ୍ ଠନ୍ ଠନ୍ ଠନ୍ ବାଁଧ୍ଲିଁ ସୂତା ଆଉ ରଙ୍ଗ୍ କଲିଁ ରଙ୍ଗ୍ କଲିଁ ଆରୁ ସେ ସୂତାକେ ଶୁଖେଇନେଲିଁ ସେ ସୂତାକେ ଫାଣ୍ଫାଣ୍ଟାକେ ଶୁଖେଇ ନେଲିଁ ଆର୍ ରଙ୍ଗ୍ କଲିଁ ରଙ୍ଗ୍ କରି ସାଇଲିଁ ଆର୍ ଶୁଖେଇ ନେଲିଁ ଶୁଖେଇ ନେଲିଁ ବେଲେ ସେ ଶୁଖିସାଏଲା ଶୁଖିସାଏଲା କି ସେଟା ଗୁଟେ ବବିନ୍ଥି ଘୂରାଲିଁ ପାଞ୍ଚ୍ଟା ଦଶ୍ଟା ବବିନ୍ଥି ସେଟାକେ ଘୂରାଲିଁ ସେଟାକେ ହେଥ୍ରୁ କାଢ଼୍ଲିଁ ସେ ତାନ୍କେ କାଢ଼୍ଲିଁ ଆର୍ ସେଟା କପ୍ଡ଼ା ବନେଇବଇଲି ବଇଲି କଲ୍ନ ବୋଇଲେ ସେ ଡିଜାଇନ୍ ସେନ୍ତା ପୁରା ଲାଗିଗଲା ସେ ଡିଜାଇନ୍ ବାଗିର୍ ହେଇଗଲା ବୋଇଲେ ମତେ ବଢ଼ିଆ ଲାଗ୍ଲା ତା' ଥିରୁ ସେଟା ତ ମୁଁ ଡିଜାଇନ୍ କରି କରି ବୁନା ବୁନି କରି କରି ଶାର୍ଟ୍ କପଡ଼ା ପ୍ୟାଣ୍ଟ୍ କପଡ଼ା ପ୍ୟାଣ୍ଟ୍ ନାଇଁ ଶାର୍ଟ୍ କପଡ଼ା ଶାଢ଼ୀ ଭି ହେଲା ଇତାମାନେ ଡିଜାଇନ୍ ବାହାର୍ କରାଲିଁ